ନଁ ନାଇଁ କ'ଣ ଭାଇ ଭାଇ ଭାଇ ହଁ ଭାଇ ହଁ ଭାଇ କ'ଣ ବିକୁଛ କ'ଣ କେତେ ପଇସା ଲେଖା ବିକୁଛ ନାଇଁ ବେଶୀ ହୋଇଯାଉଛି ଦଶଟଙ୍କା ଲେଖା କ'ଣ ବିକୁଛ ଆଉ କ'ଣ ଆଉ ଗୋଟେ କାମ କରୁନାହାନ୍ତି ଆମର ବେଙ୍ଗାଲୁର ଆସୁନ ଆମେ ତୁମକୁ ସାହାଯ୍ୟ କରିବୁ ସେଇଟା ବହୁତ କମ୍ ପଇସାରେ କିଣାବିକା ସବୁ ହେବ ଦୁଇ ପଇସା ହେଲେ ଲାଭ ପାଇବ ହଁ ସିଆଡ଼େ ଆସିଲ ହଁ ନାଇଁ ଆମର ସେଠି ଗଲେ ତୁମେ ଅଧିକ ଦୁଇ ପଇସା ପାଇବ କମ ପଇସା ପଡ଼ିବ କିନ୍ତୁ ଲୋକ ଅଧିକ ସେଠି ଟାଉନ ଯା ଏଇଠି କମ୍ ତୁମେ କିଏ ଗୋଟେ ଆସିଲେ ଖାଇଲେ ତୁମକୁ କମ୍ ପଇସା ପଡ଼ିବ ନା ଆଉ ହେ ନା ମଁ ଆସନ୍ତୁ ନହେଲେ ଆମେ ତୁମକୁ ସବୁ ପ୍ରକାର ସାହାଯ୍ୟ ଦେବୁ ବେପାର କରିବା ପାଇଁ ଆସନ୍ତୁ ହଁ ସବୁ ପ୍ରକାର ସାହାଯ୍ୟ ଦେବୁ ହେଲା ହଁ ହଉ ଠିକ୍ ଅଛି ମୁଁ ବୁଝାବୁଝି କରୁଛି ହେଲା ବୁଝାବୁଝି କଲାପରେ ମୁଁ ତୁମକୁ କହିବି ହେଲା ହଁ ଏଠିକି ଆସିଲେ ଭଲ ଦୁଇ ପଇସା ପାଇବ ହେଲେ ଆଉ ଗାଁରେ ଦୁଇ ପଇସା ପାଇବ ଗାଁ ରେ ତ ଅଧିକ ପଇସା ବିକିଲେ ଲୋକ କମ୍ ନା ଏଠି ଲୋକ ଅଧିକା କହିଲା

ହଁ ଆସନ୍ତୁ